ହ୍ୟାଲୋ ମାନସିତା ଗିରି କହୁଛି ଗାଡ଼ିବାଲା ରଞ୍ଜନ କହୁଛନ୍ତି ମୁଁ ଆପଣଙ୍କ ଗାଡ଼ି ବୁକିଂ କରିଥିଲି ଆଜି ସକାଳ ସାତଟାରୁ ଯିବାପାଇଁ ଜଟଣିରୁ ପୁରୀ ଆପଣ ଯେଉଁ ଡାଇଭରକୁ କହିଥିଲେ ସେ ଏପର୍ଯ୍ୟନ୍ତ ଆସିନି କି ଫୋନ୍ ମଧ୍ୟ ଉଠାଉନି ଆମର ଡେରି ହୋଇଗଲାଣି ଆମେ ଆଉ ଯିବୁନି ଆମେ ଆମ ଗାଡ଼ିଟି ବାତିଲ କରିଦିଅନ୍ତୁ